ହ୍ୟାଲୋ ହଁ ଆଜ୍ଞା କୁହନ୍ତୁ

ହଁ ମୋର ଦୋ ରୂପା ଦୋକାନ ଅଛି ମୁଦି ଆପଣ କେତେ ଭରିର ନେବେ କେତେ ଭରିର ନେବେ ମୁଦ ମୁଦିଟା

ହଁ କୁହନ୍ତୁ ଆଜ୍ଞା ଚେନ୍ କରିବେ ହଁ ହଁ ପାଉଁଜି ଗୋଟେ କାହା ପାଇଁ ନେବେ ପାଉଁଜି ପାଉଁଜି ଓହୋ ଆପଣଙ୍କ ଝିଅ ପାଇଁ ତା'କୁ ଧରି ଆସିଥିଲେ ଭଲ ହେଇଥାନ୍ତା ହେଇଥାନ୍ତା ନାଇଁ ମୁଁ ମାପି କିନା ଦେଲେ ଭଲ ହେଇଥାନ୍ତା ଆପଣ ଧରି ଆସୁନାହାନ୍ତି ତାଙ୍କୁ ନା ଲେଟ୍ ହେବ ଆପଣଙ୍କର ହଁ ମୋ ଦୋକାନ ଖୁଲା ହେବ ଆପଣ ଗୋଟେ ପାଞ୍ଚଟାରେ ଆସନ୍ତୁ ଏବେ ତ ବନ୍ଦ ହେଇ ଯାଇଛି ହଁ କାହିଁକି ନା ଆମର ବାରଟା ପରେ ବନ୍ଦ ହେଇ ଯାଉଛି ଆଉ ଥରେ ପାଞ୍ଚଟାରେ ଖୋଲା ହେଉଛି ହେଲେ ଆପଣ କେତେ ଭରିର ନେବେ ଚେନ୍ଟା କେତେ ନେବେ ଚେନ୍ ଚେନ୍ କଥା କୁହା ହେଇଥିଲେ ନା ମୋତେ ହଉ ଖାଲି ଚେନ୍ ନେବେ ନା ତା ସହିତ ଇଏ ବି ନେବେ ସୁନାର କିଛି ନେବେ କି ହେଲେ ସୁନାର କ'ଣ ନେବେ କହୁନାହାନ୍ତି

ହେଲେ ସେଇଟା କେମିତି ଡିଜାଇନ୍ କେମିତି ଦେବି କୁହନ୍ତୁ ଡିଜାଇନ୍ଟା କେମିତି ବନାଇବି କୁହନ୍ତୁ ଆଜ୍ଞା ସୁନାର ରେଟ୍ ତ ଆପଣଙ୍କର ପାଞ୍ଚହଜାର ପଡ଼ିବ ହଁ ହ୍ୟାଲୋ କ'ଣ ରୂପାର ପଚାରିଲେ ନା ସୁନାର ପଚାରିଲେ ରୂପାର ପଚାରିଲେ ନା ସୁନାର ପଚାରିଲେ ସୁନାର ରେଟ୍ ଆପଣଙ୍କର ଭରି ପଳାଇ ଆସିବ ଗୋଟେ ପନ୍ଦର ହଜାର ଆସିବ ଆଜ୍ଞା

ସୁନା ରେଟ୍ ପଚାରୁଛନ୍ତି ଆଜ୍ଞା ଆପଣ ରୂପା ରେଟ୍ ପଚାରୁ ନାହାନ୍ତି ଏତିକି ବୁଝନ୍ତୁ ଆପଣ ଆମେ ଜି ଏସ୍ ଟି ବିଲ୍ ବି ଦେବୁ ଆଜ୍ଞା ହେଲେ ଆପଣ ତ ଜାଣିଛନ୍ତି ଯେ ଜି ଏସ୍ ଟି ବିଲ୍ ଦେଲେ ଆମେ ଟ୍ୟାକ୍ସ୍ ବି ବାନ୍ଧୁଛୁ ଆଉ ବାନ୍ଧିବା ପାଇଁ ଆମେ ବାଧ୍ୟ ହେଇ ଯାଉଛୁ ହେଲେ ଆମେ କ'ଣ କେମିତି କରିବୁ କହୁନାହାନ୍ତି ହଁ ମୁଁ ପାଞ୍ଚଟାରେ ଦୋକାନରେ ଥିବି ଆପଣ ଆସନ୍ତୁ ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ